ଆମେ ଧାନ ଚାଷ ଫାଷ୍ଟ୍ ଚଷା ସର୍ଲେ ତଲି ପକାସୁଁ ତଲି ପକାଲା ପରେ ସେଟା ଅଠ୍ର ଦିନ୍ ଗଲେ ତାହାକେ ଆମେ ରୁଇସୁଁ ରୁଇଲେ ଧାନ୍ ସେତ୍କି ହେସି ଧାନ୍ ହେଲା ପରେ ସେ ଧାନ୍କେ କାଟି କରି ଆମେ ଆନ୍ସୁଁ ତାପରେ ମଡ଼ା ଯାଏସି ସିଝା ଯାଏସି ତାପରେ ଶୁଖା ଯାଏସି କୁଟା ଯାଏସି ଆଉ କୁଟି ସାର୍ଲା ପରେ ମିସିନ୍ନେ ଚାଉଲ ହେସି ଚାଉଲ ସେତ୍କିକେ ଆମେ ଖାଇସୁଁ ତାପରେ ଡାଲିଜାତୀୟ ବୁନା ଯାଇସି ସେଟାକେ ଇ ଡାଲି ଭଲ୍ କରି ସାର୍ ଖତ୍ ଦେଇ କରି କଲେ ଭଲ୍ ହେସି ତାକେ କାଟିକି ଆନ୍ସୁଁ ଆରୁ ମୁଗ୍ ବିରି କୁଲଥ ହରିଡ଼ା ଆରୁ ପନିପରିବା ଚାଷ ବି କର୍ସୁଁ ସେନେ କୁବି ବାଇଗନ୍ ପାତଲ୍ଘଟା ଲଙ୍କା ଇତ୍ୟାଦି ସବୁ ଚାଷ୍ କରି କରି ବ୍ୟବହାର୍ କର୍ସୁଁ